ହଁ ଆମେ ବିଭିନ୍ନ ରୋଷେଇ କରି ଆମେ ସବୁବେଳେ ବିଭିନ୍ନ ପ୍ରକାର ରୋଷେଇ କରି ଥାଉ ସେହି ରୋଷେଇ କରିଲା ବେଳକୁ ଆମେ ବିଭିନ୍ନ ତରକାରୀରେ ଧନିଆ ପତ୍ର ପକାଇଥାଉ ଆଉ ଭୃସଙ୍ଗ ପତ୍ରରେ ଛିଞ୍ଚି ପକାଇଥାଉ ଆଉ ଲେମନ୍ ଗ୍ରାସ୍ ଇତ୍ୟାଦି ପୁଦିନା ପତ୍ର ବି ଆମେ ଯେମିତି ଚିକେନ ବିରିୟାନୀ ଏହାସବୁରେ ପକାଇଥାଉ ଆମେ ଯେତେବେଳେ ରୋଷେଇ କରିଥାଉ ରୋଷେଇ କରିବା ପରେ ରୋଷେଇ କରିବା ପରେ ଲାଷ୍ଟକୁ ଧନିଆ ପତ୍ର ବିଭିନ୍ନ ତରକାରୀରେ ପକାଇଥାଉ ଆଉ ପୁଦିନା ପତ୍ର ଯେମିତିକି ଚିକେନ ବିରିୟାନୀ ଆହୁରି ବିଭିନ୍ନ ପ୍ରକାର ତରକାରୀରେ ପୁଦିନା ପତ୍ର ବି ପକାଇଥାଉ ଆଉ ଭୃଷଙ୍ଗ ପତ୍ରରେ ଆମେ ଡାଲି ଆହୁରି ଉପମା ଉପମା ଆହୁରି ବିଭିନ୍ନ ପ୍ରକାର କିଛି ବନାଇବା ବେଳକୁ ସେଇଟା ବି ତେଲରେ ଦେଇକି ଛିଞ୍ଚି ପକାଇଥାଉ ଏହି ପ୍ରକାର ସବୁ ପତ୍ର ଆମେ ତରକାରୀରେ ପକାଇଥାଉ ବିଭିନ୍ନ ତରକାରୀରେ ତରକାରୀ କରିସାରିବା ପରେ ଲାଷ୍ଟକୁ ଆମେ ଧନିଆ ପତ୍ର ଦେଇଥାଉ ତରକାରୀରେ ଆଉ ପୁଦିନା ପତ୍ରରେ ଆମେ ବିଭିନ୍ନ ପ୍ରକାର କିଛି କରିଥାଉ ପୁଦିନା ପତ୍ର ଆମେ ଆହୁରି ବିଭିନ୍ନ ତରକାରୀରେ ପକାଇଲି ପୁଦିନା ପତ୍ରରେ ଗ୍ୟାସ୍ ଆହୁରି ସବୁ କମ ହେଇଯାଏ ଆଉ ଭୁସଙ୍ଗ ପତ୍ରରେ ଆମେ ଉପମା ଡାଲି ଆଉ ଏହାସବୁରେ ପକାଇଥାଉ ଆଉ ଆମ ବଗିଚାରେ ଆମେ ଧନିଆ ପତ୍ର ଲଗାଇଛୁ ଆଉ ଭୃସଙ୍ଗ ପତ୍ର ଗଛ ବି ଲଗାଇଛୁ ସେହି ସେହି ଗଛରୁ ନେଇକି ଆମେ ରୋଷେଇ କରିଲା ବେଳେ ବିଭିନ୍ନ ପ୍ରକାର ରୋଷେଇରେ ପକାଇଥାଉ ଧନିଆ ପତ୍ର ପୁଦିନା ପତ୍ର ଯେମିତିକି ଚିକେନ ବିରିୟାନୀ ଏହାସବୁ କଲା ବେଳକୁ ଆମେ ପୁଦିନା ପତ୍ର ପକାଇଥାଉ ପୁଦିନା ପତ୍ର ପକାଇଲେ ଆମର ବହୁତ ସୁନ୍ଦର ବାସ୍ନା ହୁଏ ଖାଇବାକୁ ବି ଭଲ ଲାଗେ ଆଉ ଭୃସଙ୍ଗ ପତ୍ର ଆମେ ଡାଲିରେ ପକାଇଥାଉ ଉପମା କରିଲା ବେଲେ ବି ତେଲରେ ଦେଇକି ଛିଞ୍ଚି କରିଥାଉ ଫାଷ୍ଟରେ ତା'ପରେ ଆମେ ରୋଷେଇ କରିଥାଉ ଏହା ସବୁ ପକାଇଲେ ଆମର ରୋଷେଇରୁ ବହୁତ ସୁନ୍ଦର ଗନ୍ଧ ବାହାରେ ଖାଇବାକୁ ବି ଭଲ ଲାଗେ ସେଥିପାଇଁ ଏହାହା ଆମେ ବିଭିନ୍ନ ପ୍ରକାର ତରକାରୀ ପକାଇଥାଉ ଆଉ ବଗିଚାରେ ଆମେ ଅଧିକ ଭାବରେ ଧନିଆ ପତ୍ର ଲଗାଇଥାଉଁ ଆଉ ଭୃସଙ୍ଗ ଗଛ ବି ଲଗାଇଥାଉ ଏହାସବୁ ଲଗାଇଲେ ଆମେ ସେଇଠରୁ ନେଇକି ଆମ ରୋଷେଇ କାମ କରିଥାଉ ବିଭିନ୍ନ ରୋଷେଇରେ ସେ ସବୁ ପକାଇଥାଉ ପକାଇକି ଆମେ ବିଭିନ୍ନ ପ୍ରକାର ରୋଷେଇ କରିଥାଉ